ଖେଳ ଖେଳ ଦେଖିଲେ ଗ୍ରାମାଞ୍ଚଳ ଲୋକମାନେ ବହୁତ ଖୁସି ହେଇଥାନ୍ତି ସାଧାରଣତଃ ପଞ୍ଚାୟତ ସ୍ତରୀୟ ଖେଳ ଦେଖିବା ପାଇଁ ଲୋକମାନେ ବହୁତ ଦୂରରୁ ଆସିଥାନ୍ତି ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଅନ୍ୟ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଖେଳ ଖେଳିବା ପାଇଁ ସ ନୋଟିସ ତିଆରି କରାଯାଇଥାଏ ଓ ଓ ସେହି ନୋଟିସ ମାଧ୍ୟମରେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଲୋକମାନେ ଖେଳିବା ପାଇଁ ଆସିଥାନ୍ତି ଓ ଏହା ସାଧାରଣତଃ ଲୋକମାନେ ଖେଳ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ଓ ଏହା ବହୁତ ଦୂର ବହୁତ ଦୂର ଗ୍ରାମାନ୍ତାକରୁ ଲୋକ ଆସିଥାଆନ୍ତି ଓ ଏହିପରି ଭାବରେ ସାମାଜିକ ସମ୍ପର୍କକୁ ଗ୍ରାମ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଥାଏ ଓ ଜିତିଥିବା ଲୋକକୁ ପ୍ରାଇଜ ମଧ୍ୟ ମିଳିଥାଏ ଓ ଏହି ଏହା ହିଁ ସାମାଜିକ ସମ୍ପର୍କର ରୂପ ହୋଇଥାଏ ଓ ସେମାନେ ସାମାଜିକ ରୂପ ହିସାବରେ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ମାନେ କ'ଣ ଭଲ ଭାବରେ ଜାଣିଥାନ୍ତି ଓ ସେମାନେ ତାଙ୍କ ସହିତ ଭଲ ସମ୍ପର୍କ ରଖିଥାନ୍ତି ଓ ଏହିପରି ସାମାଜିକ ସମ୍ପର୍କ ସୃଷ୍ଟି ହେଇଥାଏ